ହ୍ୟାଲୋ ସାର୍ ଲାଇବ୍ରେରୀରୁ କହୁଥିଲେ କି ମୁଁ ପ୍ରିୟଙ୍କା ମ୍ୟାଡ଼ମ୍ କହୁଥିଲି ହଁ ଆମର ଯୋଉ କଲେଜ୍ ପାଇଁ ଆସିଛି ଫଙ୍କସନ୍ଟା ହେବ ଜାଣିଥିବେ ତ ତା ବିଷୟରେ ସେଇ ଯୋଉ ବିଜ୍ଞାନ ମେଳାଟା ଆସିଛି ପିଲାମାନଙ୍କ ପାଇଁ ତ ତାଙ୍କୁ ଗୋଟେ ଗୋଟେ ବହି ଆମର ଦେବାର ଅଛି ନା ସେ ଗୋଟେ ବହି ବାହାର କଲେ ତ ତାକୁ ଆମେ ଅନେକ ଗୁଡ଼ିଏ ବହିରେ ବାହାର କରିଦେବା ତ ସମସ୍ତେ କଣ ସବୁ ଯୋଉମାନେ ପାର୍ଟିସିପେର୍ଟ କରିବେ ପିଲା ସେମାନଙ୍କୁ ଗୋଟେ ଗୋଟେ ଦିଆଯିବ

ନାହିଁ ଆମର ତ ଏଇଟା ଓଡ଼ିଆ ମିଡ଼ିଅମ୍ରେ ଯାଉଛି ଓଡ଼ିଆ ମିଡ଼ିଅମ୍ ଆଉ ଯିଏ ଯଦି ପିଲା ଯଦି ଇଂଗ୍ଲିଶ୍ରେ କହିବାକୁ ଚାହିଁବେ ତ ସେଥିପାଇଁ ବି ସୁବିଧା ଅଛି ନା ଗୋଟେ ଆପଣ ଦେଖିଦେଲେ ଆମେ ଇଆଡ଼େ କରିଦବୁ ତାକୁ ପ୍ରିଣ୍ଟ୍ କରିଦବୁ ବହି ବହି ପ୍ରିଣ୍ଟ୍ କରି ଆମେ ଯେଉଁମାନେ ପାର୍ଟିସିପେର୍ଟ କରିବେ ଆମ ବିଜ୍ଞାନ ମେଳାରେ ତ ସେମାନଙ୍କୁ ଗୋଟେ ଗୋଟେ ଦିଆହେବ

ତ ଆପଣ କୋଉଟା ପ୍ରିଫର୍ କରିବେ ଭଲ ହେବ ଓହୋ ଆପଣ କୋଉ ଦିନ ଆମକୁ ଦେଇପାରିବେ ଆମେ ଯାଇପାରିବୁନି ଆମର ଷ୍ଟାଫ୍ମାନଙ୍କର ଏବେ ଟିକେ କାମ ଅଛି କଲେଜ୍ରେ ଏବେ ତ ବିଜ୍ଞାନ ପାଇଁ ଚାଲିଛି ସବୁ ଆୟୋଜନ ତ ଆପଣଙ୍କର କିଛି ସୁବିଧା ଅଛି କି ଆମ ପାଖରେ ପହଞ୍ଚେଇ ପାରିବେ ହଁ ଆପଣ ଆପଣ ଯୋଉ କହିଲେ ଏଇ ବହିଟା କିତାବମହଲର ସିଏ ତା'ର ଗୋଟେ ପିସ୍ କେତେ ଆସୁଛି ଓହୋ କିଛି କମ୍ ହେଇପାରିବନି ତ ସେ ତା'ର ପ୍ରିଣ୍ଟ୍ ବାହାର କରିକି ଆପଣ ଏକାଥରେ ଦେବେ ନା ଆମେ ଆମକୁ ଅଲଗା ବାହାର କରିବାକୁ ପଡ଼ିବ ହଉ ଆଜ୍ଞା ଆମ ପାଖରେ ପହଞ୍ଚେଇଦେବେ ଆଉ ହଁ ରଖୁଛି ଆଜ୍ଞା